ଦିଦି କ'ଣ କରୁଛ ଆଉ ଏବେ ତ ସାବିତ୍ରୀ ବ୍ରତ ଗଲା ଆଉ ତମ ଦୋକାନର କ'ଣ ହାଲ୍ଚାଲ୍ କୁହ ଆଉ ନୂଆ ନୂଆ ଫଳ କ'ଣ ଅଛି କ'ଣ କ'ଣ ବିକ୍ରି ହେଇଛି ଆଉ ଏବେ ନୂଆ କ'ଣ ଅଛି କି ଫଳ ଆଉ କି କି ଫଳ ଅଛି ଆଉ ସାବିତ୍ରୀ ବ୍ରତର ବେପାର କେମିତି ଚାଲିଲା ଭଲ ହେଇଛି ଆଉ ଏବେ କେମିତି ଚାଲିଛି ଆଉ ତମେ ଗୋଦାମରୁ କେତେ ଟଙ୍କାରେ କିଣିକି ଆଣୁଛ ଫଳ ଆଉ କେତେରେ ବିକୁଛ ଲାଭ ଅଛି ତା'ହେଲେ ମୋର ଜମା ଲାଭ ହେଇନି ଏଥର ହେଲାନି ଆଉ ବିଭିନ୍ନ ପ୍ରକାର ଫଳ ପୁରା ପଚି ଯାଇଥିଲା ବହୁତ ଦୂରରୁ ଆସିଥିଲା ତ ସବୁ ଲସ୍ ହେଇଗଲା ଏଥର ଜାଣିପାରିଲିନି ପରା ଏଥର ଫାଷ୍ଟ ଆଣିବା ପାଇଁ ଯାଇଥିଲି ତମେ ଯେଉଁଠୁ ଆଣୁଛ ମୁଁ ବି ସେଇଠୁ ଆଣିବି ତମେ ଯେଉଁଠୁ ଆଣୁଛ ମୁଁ ବି ସେଠୁ ଆଣିବି ମୋର ତରଭୁଜ କମଳା ସେଓ ଆଣିବାର ଅଛି ତ ଆଉ ତମେ ଏବେ ଆଣୁଛ କି

ତରଭୁଜ ଗୋଟେ କେତେ ଲେଖାଏଁ ପଡ଼ୁଛି ନାହିଁ କିଲୋ କେତେ ଅଛି କି

ଗୋଦାମରେ କେତେରୁ ଆଣୁଛ ଆଉ ପୁଅ ଆଉ ସେଓ ରେଟ୍ କେତେ ତିନିଶହ ତା'ହେଲେ ତମେ ତମେ ତା'ହେଲେ ତିନିଶହ ପଚାଶରେ ବିକ୍ରି କରୁଥିବ ଆଉ ଆଉ ଆମେ ଆଣିଲେ ଆମକୁ କେତେରେ ଦେବ ଆଉ ଏଇନା ଫ୍ରେଶ୍ ଫ୍ରୁଟ୍ କ'ଣ କ'ଣ ଅଛି ସପୁରି ନାହିଁ କି ହଁ ହଉ ଆଉ ଆଉ ମୁଁ ଯେତେବେଳେ ଦୋକାନ ଆସିବି ସେତେବେଳେ ଫୋନ୍ କରିବି